ଜୁନ୍ ଏକ ଉଣେଇଶ ଦୁଇ ହଜାର ଉଣେଇଶ ସେପ୍ଟେମ୍ବର୍ ପାଞ୍ଚ ଦୁଇ ହଜାର ପାଞ୍ଚ ଅକ୍ଟୋବର୍ କୋଡ଼ିଏ ଦୁଇ ହଜାର ଏକ ନଭେମ୍ବର୍ ଟ୍ୱଣ୍ଟି ୱାନ୍ ଦୁଇ ହଜାର ଆଠ ମାର୍ଚ୍ଚ୍ ଅଠର ଦୁଇ ହଜାର